ହଁ ହଁ ତେଲ ଆପଣଙ୍କର ହେଇଗଲା ହଁ ଏଇଠୁ ସମଲେଶ୍ୱରୀ ରାସ୍ତା ଏଇ ସିଧା ଆମର ଏଇ ରାସ୍ତାରୁ ଆର୍ ଡ଼ି ରାସ୍ତା ଗୋଟେ ଅଛି ପାଞ୍ଚ ଛଅ କିଲୋମିଟର୍ ରାସ୍ତା ହେବ ଆର୍ ଡ଼ି ରାସ୍ତା ଏଇଠି ସିଧା ଯାଇକି ଜଷ୍ଟ୍ ଟିକିଏ ଦୁଇଶହ ମିଟର୍ ଖଣ୍ଡେ ଆଗକୁ ଯିବେ ବାଆଁ କୁ ଗୋଟେ ରାସ୍ତା ଅଛି ଠିକ୍ଅଛି ବାଆଁ କୁ ରାସ୍ତା ଅଛି ସେଇ ରାସ୍ତାରେ ଯିବେ ଆର୍ ଡ଼ି ରାସ୍ତା ପାଞ୍ଚ ଛଅ କିଲୋମିଟର୍ ରାସ୍ତା ହେବ ବେଶୀ ନୁହଁ ହଁ ହଁ ବଡ଼ ଗାଡ଼ି ଆରାମସେ ଯାଇପାରିବ ସେଇପଟେ ସବୁ ଯାଉଛନ୍ତି ନା ନାଇ ମନ୍ଦିର ପାଖକୁ ପଳଉଛି ମନ୍ଦିର ପାଖରୁ ଶହେ ଦୁଇଶହ ଦୁଇଶହ ମିଟର୍ ଦୂରରେ ରହୁଛି ଗାଡ଼ି ଷ୍ଟାଣ୍ଡ୍ ଗୋଟେ ଅଛି ମାନେ ବଡ଼ ଗାଡ଼ି ଛୋଟ ଗାଡ଼ି ଷ୍ଟାଣ୍ଡ୍ ଅଛି ସେଠି କୋଡ଼ିଏ ଟଙ୍କା ଦେବେ ଆରାମସେ ଗାଡ଼ି ରଖିବେ ଆଉ ହଁ ଭିଡ଼ ତ ସବୁବେଳେ ରୁହେ ଆଉ ଏବେ ଟିକିଏ ଭିଡ଼ କମିଯାଇଛି କିନ୍ତୁ ଭିଡ଼ ରୁହେ ଏବେ ଟିକିଏ କମିଯାଇଛି ଆପଣ ଯଦି କହିବେ ଆମ ପିଲା ଅଛନ୍ତି ନନାକୁ ଧରିକରି ଆରାମସେ ଆପଣଙ୍କର କାମ ଟିକିଏ ପୂଜାପୁଜି ଜଲ୍ଦି ସାରିଦେବ ପିଲା ଅଛନ୍ତି ଜଲ୍ଦି ସାରିଦେବେ କାମ ଆପଣଙ୍କର ଭିଡ଼ କିନ୍ତୁ ରୁହେ ତ ଏବେ ଟିକିଏ କମ୍ ଭିଡ଼ ଅଛି ହଁ ହୋଟେଲ୍ ଅଛି ସେଠି ପାଖରେ ହୋଟେଲ୍ ଅଛି ଆରାମସେ ଯାଇକି ଆପଣ କମ୍ ଦାମ୍ ସେଠି ପଇସା ବି ବେଶୀ ନିଅନ୍ତିନି ଆପଣ ଯଦି ରହିବେ ରାତିରେ ତାହେଲେ ବେଶୀ ପଇସା ଟିକିଏ ଦେବାକୁ ପଡ଼ିବ ଛଅ ସାତଶହ ଟଙ୍କା ଦବାକୁ ପଡ଼ିବ ଯଦି ଆପଣ ନ ରହିବେ ଖାଲି ଏମିତିକା ଫ୍ରେଶ୍ ହେବେ ଆଉ ପୂଜାଫୁଜା ଦେଇକିରି ମନ୍ଦିର ପଳେଇ ଆସିବେ ତାହେଲେ ଦି ତିନିଶହ ଭିତରେ ଏମିତିକା ହେଇଯିବ ଆରାମସେ ଯାଇକରି ସେଠି ଆପଣ ଫ୍ରେଶ୍ ହେବେ ଜିନିଷ ଫିନିସ୍ ରଖିବେ ଆରାମସେ ହେଇଯିବ କିଛି ହଁ ଅଛି ହୋଟେଲ୍ ଅଛି କମ୍ ଦାମ୍ ରେ ମିଳିଯିବ ହଁ ହଁ ହୋଟେଲ୍ ହୋଟେଲ୍ ଭିତରେ ତାଙ୍କର ହୋଟେଲବାଲାଙ୍କ ତାଙ୍କର ଭିତରେ ପାର୍କିଙ୍ଗ୍ ଅଛି ଆପଣ ଗାଡ଼ି ଆରାମସେ ନେଇଯିବେ ଗାଡ଼ି ରଖିବେ ତା ଭିତିରେ ଯଦି ଆପଣ ହୋଟେଲ୍ ରେ ରହୁଛନ୍ତି ହଉ ତାହାଲେ ଗାଡ଼ି ସେଠି ହୋଟେଲ୍ ରେ ରଖିବେ ବାହାରେ ରଖିବାପାଇଁ କିଛି ଆବଶ୍ୟକ ପଡ଼ିବନି ହୋଟେଲ୍ ରେ ଗାଡ଼ି ରଖିବେ ଆରାମସେ ଫ୍ରେଶ୍ ହେଇକିରି ଲଗେଜ୍ ରଖିବେ ଆରାମସେ ଆସିବେ ହଁ ମନ୍ଦିର ଭିତରେ ଖାଇବାପାଇଁ ହେଲେ ପୂଜା ସାରି ଆପଣ ଖାଇବାକୁ ସେ ସାଇଟରେ ମନ୍ଦିର ସାଇଟରେ ଦେଖିବେ ଅଛି ଟୋକନ୍ ବ୍ୟବସ୍ତା ଥିବ ଆରାମସେ ଶହେ ଟଙ୍କା ନେଖାଏ ନେଉଛନ୍ତି ଟୋକନ୍ ପର୍ ମିଲ୍ ଆଉ ଆପଣ ସେଇଠି ଟୋକନ୍ ନେଇକି ଆଉ ସେଠି ତ ଭିଡ଼ ହୁଏ ତ ଆପଣ ଯଦି ପିଲାଫିଲା କୌଣସି ଧରାଧରି କରିବେ କି ନନା ଧରାଧରି କରିବେ ତାହେଲେ ଆପଣଙ୍କୁ ଟିକିଏ ଜଲ୍ଦି ଖାଇବାକୁ ମିଳିଯିବ ପ୍ରସାଦ ମିଳିଯିବ ଏ ଟୋକନ୍ ବ୍ୟବସ୍ତା ଅଛି ଅଛି ମିଳେ ଖାଇବା ବି ସେଠି ଭଲ ପ୍ରସାଦ ବି ଭଲ ମାଁଙ୍କର ପ୍ରସାଦ ଭଲ ମିଳିଯିବ ହଁ ହଁ ମିଳିଯିବ ମିଳିଯିବ ଆରାମସେ ମିଳିଯିବ ହେ ନନା ତ ପୂଜାରେ ବ୍ୟସ୍ତଥିବେ ଆପଣ ପିଲା ଧରିଦେବେ ପିଲା ଅଛନ୍ତି ଆମ ପିଲା ଅଛନ୍ତି ସେ ଟ୍ରଷ୍ଟ ପିଲା ଅଛନ୍ତି ମନ୍ଦିର ଟ୍ରଷ୍ଟ ପିଲା ସବୁ ଅଛନ୍ତି ଆମ ପିଲା ମୁଁ ଆପଣ ଯଦି କହିବେ ସେ ପିଲାଙ୍କ ସାଥିରେ ଆପଣଙ୍କର କଥା ଯୋଗାଯୋଗ କରିଦେବି ସେ ପିଲାଙ୍କ ନମ୍ବର ଆପଣଙ୍କୁ ଦେଇଦେବି ଆରାମସେ କହିଦେବେ ଯେ ଏମିତି ଆସିଛୁ ଆମେ ସାତ ଆଠ ଜଣ ଆସିଛୁ ମୁଁ ବି ନୂଆଁ ବି ଫାର୍ଷ୍ଟ ଟାଇମ୍ ଆସିଛୁ ତାଙ୍କୁ ଟିକିଏ ଭଲରେ ଟିକିଏ କରିଦେବେ ସେ ଆରାମସେ ଆପଣଙ୍କ ଟୋକନ୍ ଇଏ କରିକିରି ପୂଜାମାନେ ଭଲରେ ନେଇଯିବେ ଟୋକନ୍ ଇଏ କରିକିରି ପୂଜା ସରିଲାପରେ ଟୋକନ୍ ଆଣିକରି ଆପଣଙ୍କୁ ଖାଇବା ପିଇବା ଦେଇକରି ଆରାମସେ ସିଏ କରିଦେବେ ପିଲା ଅଛନ୍ତି ହଁ ହଁ ଉଁ ସମଲେଶ୍ୱରୀ ପାଖରେ ସେଠି ଆମର ହୁମା ମନ୍ଦିର ଅଛି ଆଉ ଭଲ ଜାଗା ବି ଭଲ ଦେଖିବା ପାଇଁ ଭଲ ଇଏ ଅଛି ଆଉ ସେଠି ମାଛଫାଛ ବି ବଡ଼ ବଡ଼ ସବୁ ଛଡ଼ା ହେଇଛି ସେଇ ନଦୀରେ ଗୁଟେ ଖେଡ଼ିକା ଦାନା ଦେଲେ ମାଛ ଫାଛ ଆସେ ସାଇଟକୁ ବଡ଼ ବଡ଼ ମାଛ ସବୁଅଛି ହୁମା ମନ୍ଦିର ବି ଅଛି ପାଖରେ ହଁ ମନ୍ଦିର ପାଖରେ ବହୁତ କିଛି ଜାଗା ଅଛି ସେ ନଦୀରେ ମାଛଫାଛ ଛଡ଼ା ହେଇଛି ବଡ଼ ବଡ଼ ମାଛ ସବୁ ଅଛି ନଦୀରେ ବି ଭଲ ଜାଗା ଭଲ ମନ୍ଦିର ସାଇଟରେ ଭଲ ମାନେ ମନ୍ଦିର ଆଉ ଅଲଗା ଅଲଗା ମନ୍ଦିର ସବୁ ଅଛି ନା ନାଇ ନାଇ ପଇସାପତ୍ର କଣପାଇଁ ଦେବେ ସେଥିରେ କିଛି ନାହିଁ ପଇସାପତ୍ର ସେମିତି ନାହିଁ ଆପଣ ଯାହା ଖୁସିରେ ସେ ପିଲାଙ୍କୁ ଯାହା ଦେବେ କିନ୍ତୁ ସେ ମାଗିବନି ଆପଣଙ୍କୁ ମନା କରିମି ସେମାନେ ସବୁ ଲୋକଙ୍କର ସାହାଯ୍ୟ କରିବାପାଇଁ ଅଛନ୍ତି ଆଉ ଆପଣଙ୍କ ନମ୍ବର କଥା କହୁଛନ୍ତି ନମ୍ବର ମୁଁ ଏଇ ଆପଣ ତ ସାମ୍ନାରେ ତ ଛିଡ଼ା ହେଇଛନ୍ତି ନମ୍ବର ମୁଁ ଦେଇଦଉଛି ଆଉ ଆପଣ କିଛି ନାହିଁ କିଛି ଅସୁବିଧା ହେବନି ନ ପଇସାଫଇସା କିଛି ନାହିଁ ଆପଣ ଯାହା ଖୁସିରେ ଦେବେ ସିଏ ଏମିତିକା ଡିମାଣ୍ଡ କରିବନି ଯେ ଆପଣଙ୍କୁ ପଇସା ଦେବାପାଇଁ ଆପଣ ଆରାମସେ ଯାଇକିରି ଆରାମସେ ବୁଲନ୍ତୁ କିଛି ଅସୁବିଧା ହେବନି ଭଲରେ ଯାଆନ୍ତୁ